ମୁଁ ଯେଉଁ ହେଣ୍ଡବେଗ୍ ଟି କିଣିଥିଲି ତା'ର ଭଲ ଗୁଣ ହେଉଛି ସେଥିରେ ମୁଁ ଯେକୌଣସି ଜିନିଷ ରଖିଲେ ବହୁତ ସୁରକ୍ଷିତ ଭାବରେ ରହୁଛି ଆଉ ତା'ର ଯୋଉ ଚେନ୍ ଗୁଡ଼ାକ ଅଛି ବହୁତ ଷ୍ଟ୍ରଙ୍ଗ୍ ଆଉ ତା'ର ଲୁକିଙ୍ଗ୍ ବି ବହୁତ ଭଲ ଆଉ ବେଗ୍ ଟି ବହୁତ କମ୍ ଦାମ୍ ନେଇଥିଲା କିନ୍ତୁ ଯେକୌଣସି ଲୋକ ଗୋଟେ ଯେହେତୁ ଦେଖୁଛି ଯଦି ସେ ହେଣ୍ଡବେଗ୍ ଟିକୁ ସେ କହୁଛି ଯେ ଏଟା ହଁ ବହୁତ କଷ୍ଟଲି ବ୍ରାଣ୍ଡ୍ ବ୍ରାଣ୍ଡ୍ ର ବେଗ୍ ଟା ହେଇଥିବ ଆଉ ସେମାନେ ଲୋକଙ୍କ ଲୋକ ସବୁ ଦେଖିକି ଏଟାକୁ ପସନ୍ଦ କରୁଛନ୍ତି ସେଥିପାଇଁ ମୋତେ ବି ବହୁତ ଭଲ ଲାଗୁଛି